ବୃକ୍ଷରୋପଣ କାର୍ଯ୍ୟକ୍ରମ ସରକାରଙ୍କ ପଦକ୍ଷେପ ଯଦି ଭାବମା ଆମେ ଠିକ୍ ଅଛେ ସରକାର ବି ପଦକ୍ଷେପେ ନେଇଛନ୍ ନେଉଛନ୍ ଆକେ ବି ନେବେ ତ ସେଟା ମୋର ମତରେ ଭୁଲ ହେବା କାହିଁକି ଆମେ ଆମେ ନିଜେ ହ ମଣିଷମାନେ ଯଦି ବୃକ୍ଷରୋପଣ କର୍ବାରେ ତା ଯଦି ଗୋଟେ ଆମର ଗୁରୁତ୍ୱ ଦମା ଧ୍ୟାନ ଦେମା ସେଥିର୍ ପ୍ରତି ଆମେ ଯଦି ଟିକେ ଚିନ୍ତା କରମା ପ୍ରତ୍ୟେକ ମଣିଷ କିଛି ନାାଇଁ ଗୋଟେ ଗୋଟେ ପରସେଣ୍ଟ ଚିନ୍ତା କଲେ ବି ତର୍ ବହୁତ ଉପକାରତା ମଳିବା ଦେଖନ୍ତୁ ବୃକ୍ଷ ହିସାବରେ ଆଜିକାଲି ଲୋକମାନେ କାଟି ଚାଲିଛନ୍ ଜଙ୍ଗଲକେ କ୍ଷୟ କରି ଚାାଲିଛନ୍ ସେ ହିସାବରେ ଦେଖନ୍ ସେଥିଲାଥିଲେ ବୋଲିକି ବର୍ଷା ବି କମିଯାଉଛେ ଆମର ଟେମ୍ପରେଚର୍ ବଢ଼ିଯାଉଛେ ତ ଆମେ ଯଦି ବୃକ୍ଷରୋପଣ କରମା ବୃକ୍ଷ ଲଗମା କିଛି ସାଧାରଣତଃ ଗୋଟେ ମଣିଷ ଯଦି ଜୀବନରେ ଗୋଟେ ଗଛ ଲଗାଇଲେ ବି ବହୁତ ଭଲ ମାତ୍ର ଗୋଟି ଅଧିକା ନ ହେଲେ ବି ଗୋଟେ ଗଛ ଲଗନ୍ ତ ସେଥିରେ ଫାଇଦା କାଣା ମିଲିବା ଦେଖନ୍ତ ବର୍ଷା ବି ଯେନ୍ ଆମର ନାଇଁ ହେବା ସେ ବର୍ଷା ବି ହେଇଯିବା ଟେମ୍ପରେଚର୍ ବି ଧୀରେ ଧୀରେ ଯେନ୍ଟାକି ବଢ଼ି ଚାଲିଛେ ତାର ସ୍ତର ବି ଠିକ୍ ଲେବୁଲ୍ରେ ରହିବା ତ ସେଥିଲାଗି ସମସ୍ତେ ବୃକ୍ଷରୋପଣ କର୍ବାଟା ନିହାତି ମୁଇଁ ଭାବୁଚ ଜରୁରୀ ତ ସରକାର ପଦକ୍ଷେପ ନେଇଛନ୍ ନଉଛନ୍ ନେବେବ ବି ତ ସବୁଟେ ଜିନିଷକେ ସରକାର ଉପରେ ଥୋଇଲେ ବି ନାହିଁ କାହିଁକ କରିି ମଣିଷ ଜୀବନରେ ବୃକ୍ଷ ନାଇ ହେଲେ ମଣିଷ୍ୟ ଜୀବନ ବି ନାଇଁ ରହିପାରେ ତ ଅକ୍ସିଜେନ୍ ଆମେ କେନ୍ଠୁ ଗଛ ନୁେଁ ଏତିକି ମାତ୍ରାରେ ଆମେ ଅକ୍ସିଜେନ୍ ପାଉଛୁଁ ତ ଗଛ ନାଇ ଥିବା ତ ଅକ୍ସିଜେନ୍ ଆମେ କେନୁ ପାଇପାର୍ମା ତ ସେଇଥିଲାଗି ଆମେ ସମସ୍ତେ ସଂକଳ୍ପ ନେମା କି ବୃକ୍ଷ ଲୋପଣ କରମା ବୃକ୍ଷ ଯେ ଜଙ୍ଗଲ କ୍ଷୟ କରୁଚନ୍ ସେଟେ ବିରୋଧ କରିକିରି ଆମେ ଜଙ୍ଗଲ ଗଛ ଲଗେଇ ଚାଲମା ତ ଆରାମସେ ଅକ୍ସିଜେନ୍ ବି ସବୁ ସଫିସିଏଣ୍ଟ ମାତ୍ରାରେ ମିଲିପାର୍ବା ପରିବେଶ ବି ଠିକ୍ ହିସାବରେ ଯେନ୍ତା ବର୍ଷା ନାଇଁ ହେବାର ବର୍ଷା ହେଇପାରବା ତ ସେଥିଲାଗି ସମସ୍ତେ ବୃକ୍ଷ ରୋପଣ ପ୍ରତି ଟିକେ ଧ୍ୟାନ ଦଉନ୍ ସମସ୍ତେ ମୁଇଁ ବି ଆପଣମାନେ ବି ସମସ୍ତେ ଗଛ ଲଗାମ ଗୋଟେ ମଣିଷ ଗୋଟେ ଗଛ ଲଗାଇଲେ ବି ବହୁତ କାଟି ତ ସେଇଥିଲା କି ସମସ୍ତେ ବୃକ୍ଷରୋପଣ ପ୍ରତି ଟିକେ ଧ୍ୟାନ ଦଉନ୍ ବୃକ୍ଷରୋପଣ ସମସ୍ତେ ମିଶିକିରି କର୍ମା ଆଉ ଏଇଡ଼ା ନିହାତି ଆମର ପରିବେଶ ଲାଗି ଜରୁରୀ ବୃକ୍ଷରପଣ ଆେ ନାଇଁ କର୍ମା ଗଛଇ ଅନୁୁରଗୋଲା ହିସାବରେ କାଟିଯମା ତ ଧୀରେ ଧୀରେ ଅକ୍ସିଜେନ୍ ଲେବୁଲ୍ ଆହୁରି କମିଯିବା ଟେମ୍ପ୍ରେଚର୍ ଆହୁରି ବଢ଼ିଯିବା ଆହୁରି ବର୍ଷା କମିଯିବା ଗରମ ବଢ଼ିଯିବା ତ ସେଦି ଆମର ମଣିଷ ଜୀବନରେ ବହୁତ ପ୍ରଭାବ ପଡ଼ିବା ବହୁତ କ୍ଷୟକ୍ଷତି ହେବା ନାନା ପ୍ରକାର ରୋଗ ବ୍ୟାଧି ହେବା ତ ସେଇଥିର୍ ଲାଗି ସମସ୍ତେ ବୃକ୍ଷ ରୋପଣ କରାଇବା